ହାଲୋ ହଁ ମୁଁ ଡ୍ୟାନ୍ସ ପାର୍ଟି ପାର୍ଟିସିପେଟ୍ କରୁଛି ଯେ ଏଠି ତ ଏବେ ସ୍ଟାର୍ଟ୍ ହେବନି ଚାଲ ଆମେ ମିଠା ଖାଇକି ଆସିବା ମିଠା ଭଲ ଥିବ ଚାଲ ସେଠି ଯାଇକି ଦେଖିବା ଏ ପାଖ ଯୋଉ ଇଏ ଦୋକାନ ବା ଆମର ସେଇ ବସ୍ ଷ୍ଟାଣ୍ଡ୍ ପାଖରେ ବେକେରୀଟା ହଁ ଏଇଠି ତ ପ୍ରୋଗ୍ରାମ୍ ଷ୍ଟାଟ୍ ହୋଇନି ଆମେ ଖାଇଦେଇକି ପଳେଇ ଆସିବା ବହୁତ ପାର୍ଟିସିପେଟ୍ ବି କରୁଛନ୍ତି ଟାଇମ୍ ବି ହୋଇନି ଏତିକି ବେଳେ ଖାଇକି ପଳେଇଆସିବା ଆମେ

ଚାଲ ଆମେ ଆଗରୁ ଆସିଥିଲୁ ଯେ ଏଇଠି ଖାଇବା ଭଲ ନଥିଲା ନା ଏବେ ଭଲ ଲାଗୁଛି ଆଜି ଆଜି ଏବେ ଯିବାନି ତ ହଉ ଚାଲ ହଁ ସେଟା ହେବ ଦୁଇଟା ବେଳକୁ ଏବେ ତ ଘଣ୍ଟେ ହୋଇଛି ନା ଗୋଟେ ଘଣ୍ଟା ଟାଇମ୍ ଅଛି ଖାଇକି ପଳେଇଆସିବା

ହଁ ହଁ ଖାଇବା ବୁଲିବା ଟିକେ ଆସିବା

ନାଇ ଖାଲି ସେଇ ଦୋକାନ ଯାଇକି ଆସିବା ଲେଟ୍ ହୋଇଯିବ ଆମର ଯାଇକିି ଆସୁ ଆସୁ ହଁ ଆଜିର ଭଲ ଲାଗୁଛି ନା ମିଠା ଆଜିର ଭଲ ଲାଗୁନାହିଁ ହଁ ହଁ ସେ ଦିନ ଭଲ ଲାଗୁଥିଲା ନୁହଁ ହଁ ହଁ ସେଦିନ ବି ସେଦିନ ଆଉ ଗୋଟେ ବି ଦୋକାନ ଯୋଉ ଯାଇଥିଲୁ ସେଇଟା ଭଲ ଲାଗୁନଥିଲା ହଁ ଆଜିର ଭଲ ଲାଗୁଛି ହୁଁ ହୁଁ ସେ ଦିନ ତ ଆଉ ଗୋଟେ ଦୋକାନ ଯାଇଥିଲୁ ନା ହଁ ଖାଇକି ଯିବା ଆଉ ଯଦି ଟାଇମ୍ ହୋଇଯିବ ଆମର ଯୋଉ ପାର୍ଟିସିପେଟ୍ କରିବାର ଅଛି ହଉ କୋଉ ମିଠା ଖାଇବୁ ରସଗୋଲା ଆଉ ସୁନପାମ୍ପୁଡ଼ି ସୁନପାମ୍ପୁଡ଼ି ଖାଇବା ହଉ ସୁନପାମ୍ପୁଡ଼ି ଖା ମୁଁ ରସମଲେଇ ଖାଇବି ହେଲା ତାପରେ ରସଗୋଲା ଖାଇବି ଦେହ ବି ଖରାପ ହେବ କି ଖରାପ ହେବ ନାହିଁ ଟିକେ ଟିକେ ଖାଇବା ଟିକେ ଟିକେ ଖାଇବା ବେଶୀ ଖାଇବା ନାହିଁ ବେଶୀ ଖାଇବା ନାହିଁ ଅଳ୍ପ ଅଳ୍ପ ଏକା ଖାଇବା

ଖାଇକି ଯିବା ଯାଇକି ଆମର ପ୍ରୋଗ୍ରାମ୍ ସ୍ଟାର୍ଟ୍ ହୋଇଯିବ ସେଇଠି ଆମେ ନା ଦେଇଚୁ ନା ଡାକିବେ ଡ୍ୟାନ୍ସ କରିବାର ଅଛି ନା ଏନର୍ଜି ବି ଥିବାର ଅଛି ହୁଁ ଖାଇକି ଆସିବା ଆଉ ହଉ ରଖୁଛି ହଁ